ପାଣିରେ ଗୋବର ମିଶାଇ ଛିଞ୍ଚିବା ଦ୍ୱାରା ଆମ ଘର ପବିତ୍ର ହୋଇଥାଏ ଘରର ଯାହା ବି ଅପରିଷ୍କାର ଜିନିଷକୁ ଗୋବର ହିଁ ଶୁଦ୍ଧ କରିଥାଏ ମରିବାଠୁ ବଞ୍ଚିବା ମାନେ ଜନ୍ମ ଠୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଜିନିଷରେ ମାନେ ଗୋବର ବିନା ଗୋବରରେ କୌଣସି ଜିନିଷ ସିଦ୍ଧି ହୁଏନା ଗୋବର ପାଣି ଛିଞ୍ଚିଲେ ହିଁ ଗୋଟିଏ ଜିନିଷ ସିଦ୍ଧି ହୋଇଥାଏ ଆମର ଯେମିତି ଗୋଟିଏ ଛୁଆ ଜନ୍ମ ହେଲେ ଆମର ବାର ଯାତ୍ରା ପରେ ସେ ଯେଉଁ ଯାଗାରେ ମା ପିଲା ଏନ୍ତୁଡ଼ି ଶାଳରେ ବସିଥାନ୍ତି ରହିଥାନ୍ତି ବାରଦିନ ଯାକ ସେହି ଯାଗାରେ ମଧ୍ୟ ଗୋବର ପାଣି ଛିଞ୍ଚିଲା ପରେ ସେ ଯାଗା ଶୁଦ୍ଧ ହୋଇଥାଏ ଆଉ ମଲାବେଳେ ମଧ୍ୟ ଗୋଟିଏ ଲୋକ ଯେତେବେଳେ ମରୁଛି ଶ୍ମଶାନକୁ ଯିବାପରେ ସେ ଘରଠୁ ଶ୍ମଶାନ ପର୍ଯ୍ୟନ୍ତ ଯିବା ବାଟ ଯାଏ ମଧ୍ୟ ଶୁଦ୍ଧି କରିବାପାଇଁ ଲୋକମାନେ ଗୋବର ପାଣି ଛିଞ୍ଚିଥାନ୍ତି ଯେଉଁ ଯାହାଫଳରେ କି ଗୋବରକୁ ମାଟି ଗୋବର ଯେହେତୁ ମା